ମାଛ ଧରାକୁ ବୃତ୍ତି ଭାବରେ ଭଲ ଏବଂ ସହଜ କରିବା ପାଇଁ ମୁଁ ସରକାରଙ୍କ ଠାରୁ ସହାୟତା ବହୁତ ପ୍ରକାର ଚାହୁଁଛି କାହିଁକି ନା ମୁଁ ଜଣେ ଛୋଟ ମାଛ ଚାଷୀ ମୋର ଏକ ଏକ ଛୋଟ ପୋଖରୀଟି ଅଛି ତାହାକୁ ବଡ଼ କରିବାକୁ ଚାହୁଁଛି କାହିଁକି ନା ମାଛ ମାନେ ଯେତେବେଳେ ଯାଆଁଳା ଦିଅନ୍ତି ସେହି ସମୟରେ ମାଛ ମାନେ ତାଙ୍କ ଛୁଆ ଏବଂ ମାଛ ମାନେ ବହୁତ ହୋଇଯାଆନ୍ତି ଏବଂ ସେହି ପୋଖରୀରେ ପୂର୍ଣ୍ଣ ହୋଇଯାଆନ୍ତି

ସେ ପୋଖରୀକୁ ବଡ଼ କଲେ କିଛିଟା ଯେଉଁ ମାଛ ମରିଯାଉଛନ୍ତି ସେ ମରିପାରିବେ ନାହିଁ ତେଣୁ ମୁଁ ସରକାରଙ୍କୁ ତାହା ମଧ୍ୟ କହୁଛିି ଏବଂ ପୋଖରୀ ମଧ୍ୟ ବଡ଼ ହେଲେ ଉପରୁ ଯେଉଁ ଆମ ବହୁତ ପ୍ରକାର ପକ୍ଷୀ ଅଛନ୍ତି ଯେଉଁକି ଖାଇ ସେମାନଙ୍କୁ ଠାରୁ ମାଛ ଆମର କେମିତି ଭଲରେ ରହିପାରିବେ ବଞ୍ଚିପାରିବି ତାହା ମଧ୍ୟ ଏକ ଜାଲ ଉପରେ ଟାଣିଲି ସେ ପକ୍ଷୀମାନେ ସେ ମାଛକୁ ଖାଇପାରିବେ ନାହିଁ ତେଣୁ ଭଲ ଭାବରେ ରହିପାରିବେ ଏବଂ ସେଇ ପୋଖରୀକୁ ବଡ଼ କଲା ମାତ୍ରକେ ରାତ୍ରିରେ କିଛିଟା ଲାଇଟ୍ ମଧ୍ୟ ଯୋଗାଯୋଗ କଲେ ତାହା ମଧ୍ୟ ସରକାର ଆମ ଉପରେ କଲେ ବହୁତ ଭଲ ହୁଅନ୍ତା ଏବଂ ସେଇ ପୋଖରୀରେ ରାତ୍ରିରେ ଲାଇଟ୍ ଜଳାଇବା ଦ୍ୱାରା ଯେଉଁ ରାତ୍ରରେ ଲୋକମାନେ ଚୋରି କରୁଛନ୍ତି ମାଛକୁ ଚୋରି କରୁଛନ୍ତି ତାହା ଆମେ ଜାଣିପାରନ୍ତି କେଉଁମାନେ ଚୋରି କରନ୍ତି ଚୋରି କରିବା କେମିତି ଭଲ ଜିନିଷ ନୁହେଁ ତା' ଏକ ଖରାପ ଏବଂ ମାଛ ମାଛ ତ ମାଛକୁ ଭଲ ପାଣି ଦରକାର ମାଛ ତ ମଇଳା ପାଣିରେ ରହିପାରିବେନି ଭଲ ଭାବରେ ମାଛକୁ ଆମେ ଭଲ ଭାବରେ ବଞ୍ଚାଇବା ପାଇଁ ହେଲେ ଆମକୁ ଗୋଟିଏ ପାଖରେ ଗୋଟିଏ ନଳକୂପ ଯେଉଁଟା ପାତାଳ ବୋଲି ତାହା ଏବଂ କରିବା ଦରକାର ତାହା ମଧ୍ୟ ମୁଁ ସରକାରଙ୍କୁ କହୁଛି ଯେ ମୋତେ ଆବଶ୍ୟକ ତେଣୁ ମୁଁ କହୁଛି ଯେହେତୁ ମଇଳା ପାଣି ଦ୍ୱାରା କିଛି ଆମର ଯେଉଁ ମାଛ ଅଛନ୍ତି ସେମାନେ ମରିଯାଉଛନ୍ତି ଫଳରେ ତାହା ମୋତେ ଭଲ ନାହିଁ ତାହାକୁ ନିଷ୍କାସନ କଲେ ଏବଂ ନୂତନ ପାଣି ଦେଲେ ସେ ମାଛ ମାନେ ଭଲ ଭାବରେ ବଞ୍ଚିପାରିବେ ତାହା ମୋତେ ଏବଂ ମାଛ ମାନେ ବଢ଼ିବାକୁ ହେଲେ ଦାନା ଦରକାର ସେଇ ଦାନା ମାନେ ଦାନାର କିଛି ମୋତେ ସରକାର ସହାୟତା କଲେ ତାହା ମଧ୍ୟ ଭଲ ହୁଅନ୍ତା ଏବଂ ଦାନା ଦେଇ ସେହି ମାଛ ମାନଙ୍କୁ ଭଲ ଭାବରେ ଦେଇ ମାଛ ମାନେ ବଡ଼ ହେଲେ ମୁଁ ବିକ୍ରି କରି ଭଲ ରୋଜଗାର କରିପାରେ ଏବଂ ରୋଜଗାର କଲା ପରେ ଭଲ ଚାଷୀଟିଏ ହୋଇପାରିବି ଏବଂ ଧୀରେ ଧୀରେ ଏମିତି କଲେ ମୁଁ ଭଲ ରୋଜଗାର କରିବି ରୋଜଗାର କରିବା ଦ୍ୱାରା ପଛରେ ପଛେ ପଛେ ଜାଗାଟା ବଡ଼ କରି କିଛି ଜମି ଆହୁରି କିଣି ମାଛ ଚାଷ ବଢ଼ାଇ ଦେବି ଏବଂ ମାଛ ଚାଷ ବଢ଼ାଇବା ଦ୍ୱାରା ମୁଁ ଭଲ ଭାବରେ ଗୋଟେ ବେପାରୀ ମଧ୍ୟ ହେଇପାରିବି ମାଛକୁ ବିକ୍ରି କରି ଯେମିତି ବଜାରରେ ବିକ୍ରି କରିବି ଭଲ ହେବ ଏବଂ ଯଦି ସରକାର ମୋତେ ସହାୟତା କରିବେ କିଛି ଆର୍ଥିକ ରାଶି ସହାୟତା କରିବେ ତେଣୁ ମୁଁ ସରକାରଙ୍କ ଠାରେ ଚିରଉପକୃତ ରହିବି ସରକାର ଯଦି ସାହାଯ୍ୟ କରିବେ ତା'ହେଲେ ମୁଁ ଭଲ ଭାବରେ ଗୋଟେ ରୋଜଗାରକ୍ଷମ ଚାଷୀଟି ହୋଇପାରିବି ଯେଉଁ କ୍ଷୁଦ୍ର ଚାଷୀରୁ ଟିକେ ଉନ୍ନତ ଚାଷୀ ହୋଇପାରିବି ଏକା ଚାଷ ମୋର ମୁଖ୍ୟ ଲକ୍ଷ୍ୟ ଏବଂ ମୁଁ ଜଣେ ମାଛ ଚାଷୀ ତେଣୁ ମାଛକୁ ମୁଁ ଭଲ ଭାବରେ ଚାଷ କଲେ ମୁଁ ଭଲ ରୋଜଗାର କରିବି ବୋଲି ଭାବୁଛି ମାଛକୁ ଯେମିତି ଭଲ ଭାବରେ ତାହାକୁ ଯତ୍ନ ନେଲେ ତମିତି ସେଇ ମାଛ ମଧ୍ୟ ଭଲ ଭାବରେ ବଢ଼ିପାରିବେ ଯେମିତି ମାଛ ବଢ଼ିବା ପାଇଁ ବଡ଼ ପୋଖରୀ ଦରକାର ସେ ଭଲ ଭାବରେ ଖେଳିକି ମାଛ ଖେଲ ରାତିରେ ଯଦି ଆମେ କୌଣସି ଲାଇଟ୍ ସରକାର ଦାନ କରିବେ ଯେଉଁ ସହାୟତା ରାତିରେ ଲାଇଟ୍ ଆମେ ଯେମିତି ବଲ୍ ଦ୍ୱାରା ସେମାନେ ରାତିରେ ଖେଳିବେ ଏବଂ ପକ୍ଷୀମାନଙ୍କ ଠାରୁ ବଞ୍ଚିବା ପାଇଁ ଉପରେ ଜାଲଟା ଟାଣିଦେଲେ ସେମାନେ ଆସିପାରିବେ ନାହିଁ କୌଣସି ଯେଉଁ ପକ୍ଷୀମାନେ ଆସିବ ତାହା ମଧ୍ୟ ଆସିପାରିବେ ନାହିଁ ଏବଂ ଯେଉଁ ଦାନା କହିଲି ସେ ଦାନା ମଧ୍ୟ ଦେଲେ ମଧ୍ୟ ସେମାନେ ଧୀରେ ଧୀରେ ଉତ୍କୃଷ୍ଟ ଦାନା ବଡ଼ ବଡ଼ ମଧ୍ୟମର ମାଛ ବାହାରି ପାରିବେ ଯେଉଁଟି ସେ ମାଛ ବାହାରିବ ସେ ମଧ୍ୟ ବଜାରରେ ବିକ୍ରି କଲେ ଭଲ ଦାମରେ ବିକ୍ରି ହେଇପାରିବ ସେମିତି ଧୀରେ ଧୀରେ ସରକାରଙ୍କ ମୁଁ କହୁଛି ଯେ ମୋତେ ବହୁତ ପ୍ରକାର ସହାୟତା ଅଛି ତେଣୁ ମୁଁ କହୁଛି ମାଛ ଧରା ବୃତ୍ତି ଭଲ ଏବଂ ସହଜ ମଧ୍ୟ ତାହାକୁ ଆମେ ଭଲ ଭାବରେ ଭଲ ଭାବରେ କାର୍ଯ୍ୟ କଲେ ଭଲରେ କ୍ଷୁଦ୍ର ଚାଷୀରୁ ଟିକେ ଉନ୍ନତ ଚାଷୀ ହେଇପାରିବା ଏବଂ ଭଲ ରୋଜଗାରକ୍ଷମ କରିପାରିବା ରୋଜଗାରକ୍ଷମ କରିବା ଦ୍ୱାରା ଯେଉଁ ଚାଷୀମାନେ ଆମ ଅଛନ୍ତି ସେମାନେ ଆଉ ଏମିତି ଲସ୍ରେ ରହିବେ ନାହିଁ ଭଲ ରହିବି ତେଣୁ ମୁଁ ସରକାରଙ୍କୁ କହୁଛି ଏଇ ଯେଉଁ ସହାୟତା ଦେଲେ ମୁଁ ଆପଣଙ୍କଠାରେ ଚିରଉପକୃତ ରହିବି